ନୟାଗଡ଼ ଜିଲ୍ଲାର ନୟାଗଡ଼ ସହରରେ ବିଭିନ୍ନ ପ୍ରକାର ଜାଗା ରହିଛି ଯାହା କି ଲୋକମାନେ କିଣି ଏହାକୁ ବିକ୍ରି କରୁଛନ୍ତି ଏବଂ ନୟାଗଡ଼ ଜିଲ୍ଲାରେ ଜାଗାର ସଂଖ୍ୟା କମ୍ ହେଇଯାଇଥିବାରୁ ତା ର ପାଖାପାଖି ଜାଗାମାନଙ୍କୁ ଲୋକମାନେ କିଣି ଅନେକ ଆପାର୍ଟମେଣ୍ଟ ଏବଂ ମାର୍କେଟ ମଧ୍ୟ୍ୟ ତିଆରି କରୁଛନ୍ତି